ଆମର ଏହି ଯାଜପୁର ଜିଲ୍ଲାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପର୍ବପର୍ବାଣି ପାଳନ କରାଯାଇଥାଏ ସେଗୁଡ଼ିକ ହେଲା ମକରସଂକ୍ରାନ୍ତି ଦୋଳ ଯାତ୍ରା କାର୍ତ୍ତିକପୂର୍ଣ୍ଣିମା ରଜ ହୋଲି ଦୀପାବଳି ଏସବୁ ଅନେକ ପର୍ବପର୍ବାଣି ଆମେ ମିଳିମିଶି ପାଳନ କରିଥାଉ ଏହା ବ୍ୟତୀତ ଆମର ଯାଜପୁରର ପ୍ରସିଦ୍ଧ ବିରଜା କ୍ଷେତ୍ର ମଧ୍ୟ ରହିଛି ସେଠାରେ ପ୍ରତିବର୍ଷ ଯାତରା ହୁଏ ଏବଂ ବହୁ ସଂଖ୍ୟକ ଲୋକ ବିଭିନ୍ନ ଅଞ୍ଚଳରୁ ବା ରାଜ୍ୟ ବାହାରୁ ଆସି ସେଠାରେ ମା'ଙ୍କର ଦର୍ଶନ କରି ସେମାନଙ୍କ ଆଶୀର୍ବାଦ ଲାଭ କରିଥାନ୍ତି ଏବଂ ଆମର ଏହି ଅଞ୍ଚଳରେ ରଜ ପର୍ବଟି ବହୁତ ଆଡ଼ମ୍ବରର ସହ ଓ ବେଶ ଧୁମ୍ଧାମ୍ରେ ପାଳନ କରାଯାଇଥାଏ ସେଥିରେ ସମସ୍ତ ବା କିଛି କିଛି ଜାଗାରେ ବିଭିନ୍ନ ପ୍ରକାର ଦୋଳିର ଆୟୋଜନ କରାଯାଇଥାଏ ଏବଂ ପିଠା ପଣା କରି ସମସ୍ତେ ଅତ୍ୟନ୍ତ ଆନନ୍ଦର ସହ ରଜପର୍ବଟିକୁ ତିନିଦିନ ଧରି ପାଳନ କରିଥାନ୍ତି ଏହା ବ୍ୟତୀତ ଆମର ମଧ୍ୟ ଲକ୍ଷ୍ମୀପୂଜା ହୋଇଥାଏ ଯେଉଁଟାକି ସାତଦିନ ଧରି ଚାଲିଥାଏ ଏବଂ ସେଠାରେ ବିଭିନ୍ନ ପ୍ରକାରର ଦୋଳଣ ଓ ଦୋକାନ ବଜାର ପଡ଼ି ମେଳଣ ସୃଷ୍ଟି ହୋଇଥାଏ